କୃଷକମାନେ ନିଜ ଗ୍ରାମର ଜ୍ଞାନୀ ଗୁଣି ବା ବୃଦ୍ଧ ପଶୁପାଳଙ୍କ ମାନଙ୍କ ଠାରୁ ପରାମର୍ଶ ନେଇ କିମ୍ବା ନିଜ ଅଞ୍ଚଳର ପଶୁ ଚିକିତ୍ସକଙ୍କ ଠାରୁ ନିୟମିତ ପରାମର୍ଶ ନେଇ ଜାଣିପାରିବେ କି ନିଜର ଗୃହପାଳିତ ପଶୁଟି ସୁସ୍ଥ ଅଛି କି ନାଇ ଏହା ବ୍ୟତୀତ ଗୃହପାଳିତ ପଶୁର ଆଖି ବା ଚର୍ମରୁ ବି ଜଣାପଡ଼େ ସେ ସୁସ୍ଥ ଅଛି କି ନାହିଁ ଓ ଆମର ଭଳିଆ ମନୁଷ୍ୟମାନଙ୍କ ପାଇଁ ସେମାନେ ହାନିକାରକ କି ହାନିକାରକ ନୁହନ୍ତି ଏଇସବୁ ପ୍ରଣାଳୀ ରୁ ଜଣେ ଲୋକ ବା ଗୋଟେ କୃଷକ ଜାଣିପାରିବ କି ତା'ର ପଶୁମାନେ ସୁସ୍ଥ ଅଛନ୍ତି କି ନାହାନ୍ତି ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ପ୍ରକାର ଟୀକା ଦେବାଦ୍ୱାରା ମଧ୍ୟ ପଶୁମାନେ ସବୁବେଳେ ସୁସ୍ଥ ରହିଥାନ୍ତି ଓ ମନୁଷ୍ୟମାନଙ୍କୁ କୌଣସି ମାତ୍ରାରେ ବି ପ୍ରଭାବିତ କରିନଥାନ୍ତି ତେଣୁ ଜଣେ କୃଷକ ଯଦି ଏଇସବୁ ପ୍ରକ୍ରିୟା ବା ପଦ୍ଧତି ଅବଲମ୍ବନ କରେ ତେବେ ସେ ତା'ର ପଶୁକୁ ରୋଗରୁ ମୁକ୍ତ କରିପାରିବ ଓ ସେମାନଙ୍କ ସହ ସୁସ୍ଥ ଜୀବନଯାପନ ମଧ୍ୟ କରିପାରିବ